ମୁଁ ଦେଉଥିବା ମାସିକ ଦେୟ ଅତ୍ୟନ୍ତ ଉଚ୍ଚ ଅଟେ ଏହି ଦେୟ ପୂରଣ କରିବା ମୋ ପକ୍ଷେ କଷ୍ଟକର ଅଟେ କାରଣ ମୋର ମାସିକଆୟ ବାରହଜାର ଟଙ୍କା ଏହି ଆୟରେ ଗୋଟିଏ ପରିବାର ଚଳାଇବା କଷ୍ଟକର ଆଜିକାଲିର ଇଂରାଜୀ ବିଦ୍ୟାଳୟ ଗୁଡ଼ିକରେ ଅଧିକ ମାସିକ ଦେୟ ପ୍ରାପ୍ୟ କରୁଛନ୍ତି ଏହିପରି କଲେ ମଧ୍ୟମ ଶ୍ରେଣୀର ଲୋକମାନଙ୍କ ପାଇଁ ଏହିଭଳି ଉଚ୍ଚ ସ୍ତରୀୟ ବିଦ୍ୟାଳୟ ମାନଙ୍କରେ ପଢ଼ାଇବା ସମ୍ଭବ ହେବ ନାହଁ ସମୟ ଅନୁସାରେ ରାଶି ଗୁଡ଼ିକ ବଢ଼ିଚାଲିଛି ଆଗରୁ ବିଦ୍ୟାଳୟ ମାନଙ୍କରେ ଉଚିତ ଶିକ୍ଷା ଦେବା ସହ ଦେୟ ମଧ୍ୟ କମ୍ ଥିଲା ଯାହା ଆମ୍ଭମାନଙ୍କ ପାଇଁ ଉପଯୁକ୍ତ ଥିଲା ବର୍ତ୍ତମାନ ଏହି ଦେୟର ପରିମାଣ ବଢ଼ାଇ ଦିଆଯାଇଛି ଏହା ସହିତ ପାଠପଢ଼ା ମଧ୍ୟ ସଠିକ୍ ହୋଇ ନାହିଁ ଏହି ଦେୟ ଗୁଡ଼ିକ ଭରିବା ମୋ ପକ୍ଷରେ କଷ୍ଟକର ଅଟେ କିନ୍ତୁ ଏହି ଦେୟକୁ କମାଇ ଦିଆଗଲେ ସମସ୍ତ ଶ୍ରେଣୀର ପିଲାମାନେ ଏହିପରି ଉଚ୍ଚବିଦ୍ୟାଳୟ ମାନଙ୍କରେ ପଢ଼ିପାରିବେ